ଆମ ଓଡ଼ିଶାରେ ପ୍ରାୟତଃ ସମସ୍ତ ଲୋକ ଓଡ଼ିଆରେ ହିଁ କଥା ହୁଅନ୍ତି ଆଉ ଆମର ଏଇ ଓଡ଼ିଶାରେ ବହୁତ ପ୍ରକାରର କଳାସଂସ୍କୃତି ମଧ୍ୟ ଅଛି ଆଉ ପରମ୍ପରା ମଧ୍ୟ ଅଛି ଆଉ ସେଇ କଳାସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ବି ମଧ୍ୟ ଚେଷ୍ଟା କରିଅଛୁ ଆଉ ଚେଷ୍ଟା କରିବୁ ଆଉ ଆମର ଭବିଷ୍ୟତରେ ମଧ୍ୟ ଚେଷ୍ଟା ଜାରି ରହିବ ଆଉ

ପରମ୍ପରା ସାଂସ୍କୃତିକ ହେଉଛି ଯେମିତି ଆମର ଓଡ଼ିଶାରେ ରଜପର୍ବକୁ ବହୁତ ଆନନ୍ଦରେ ପାଳନ କରାହଏ ରଜପର୍ବରେ ଯେମିତି ଦୁଇଦିନ ତିନିଦିନ ଧରି ସେ ପାଳନ ହୁଏ ପ୍ରଥମ ରଜକୁ କୁହାଯାଏ ପହିଲି ରଜ ସେକେଣ୍ଡ୍ ରଜକୁ କୁହନ୍ତି ରଜ ସଂକ୍ରାନ୍ତି ଆଉ ଶେଷ ରଜକୁ କୁହନ୍ତି ଶେଷ ରଜ ହିଁ କହିଥାନ୍ତି ସେମିତି ହୋଲିକୁ ମଧ୍ୟ ଆମର ଦୁଇଦିନ ଧରି ପାଳନ କରାହୁଏ ଫାର୍ଷ୍ଟ୍ ହୋଲି ଦିନକୁ ଶୁଖିଲା ହୋଲି ବୋଲି କୁହାଯାଏ ଆଉ ସେକେଣ୍ଡ୍ ହୋଲିକୁ ପାଣିଆ ହୋଲି ମଧ୍ୟ କୁହାଯାଇଥାଏ ଆଉ ପ୍ରାୟତଃ ଆମ ଓଡ଼ିଶାରେ ମୁଁ ତ ମୟୂରଭଞ୍ଜ ଜିଲ୍ଲାର ଅନ୍ତର୍ଗତ ତ ମୟୂରଭଞ୍ଜ ଜିଲ୍ଲାରେ ମୁଁ ଦେଖିଛି ଆମର ମକରପର୍ବକୁ ବହୁତ ଭଲଭାବରେ ପାଳନ କରିଥାନ୍ତି ଆଉ ସେଇଟା ତିନିଦିନ ଧରି ପାଳିତ ହୋଇଥାଏ ଆଉ ଦେଖିଛି ତାଙ୍କର ସଂସ୍କୃତି ସେମାନେ ବହୁତ ଭଲଭାବରେ ପାଳନ କରିଥାନ୍ତି ଆଉ ସମ୍ମାନ କହିବାକୁ ଗଲେ ଆମର ଓଡ଼ିଶାକୁ ଯେହେତୁ ଏତେ ଆସିଥାନ୍ତି ସେମାନଙ୍କୁ ଜାଣନ୍ତି କି ଅଜଣା ବ୍ୟକ୍ତି ବି ଯଦି ଆସନ୍ତି ଆମ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କୁ ଅସମ୍ମାନ କରି କେବେ ବି ପଠାନ୍ତି ନାହିଁ ଆଉ ସବୁ ବ୍ୟକ୍ତିଙ୍କୁ ସମ୍ମାନ ସହକାରେ ସେମାନଙ୍କୁ ଦେଖନ୍ତି ଆଉ ସମ୍ମାନ ସହକାରେ ସେମାନଙ୍କୁ ଛାଡ଼ନ୍ତି ଆଉ କେଉଁଠି ବାହାରକୁ ଗଲେ ବି କେହି କହିପାରିବେନି ଯେ ଆମ ଓଡ଼ିଶାର ଲୋକ ଖରାପ ବୋଲି ସେହିପାଇଁ ଆମେ ଜାଣେ ଯେ ଆମର ଓଡ଼ିଶା ପ୍ରତ୍ୟେକ ଦେଶ ଅନୁସାରେ ଆମ ଓଡ଼ିଶା ଏକ ଅନ୍ୟତମ ରାଜ୍ୟ